ଦିଦି ନମସ୍କାର୍ ଏବେ କାଇଁ କାମ କରୁଛ ସବୁ ପଳେଇଛି ଦିଦି ସବୁ ଭୁଲ୍ ହେଇଛି କି

ଅଃ ହଁ ଏବେ ଏ ବାଇଗଣ ପାତାଳକଣ୍ଚା ପୋଟଳ ଏ ମାଖନ କଲରା କାକୁଡ଼ି ଏରା ମାନେ ଆଣିବା କେନ୍ଦା କେତେ ରେଟ୍ ଲଗେଇଛନ୍ତି ଦିଦି

ଆଜ୍ଞା ଆଉ ଆମକୁ ଦେବେ ସବୁ ମିକ୍ସ କରିକି ନା ପାଞ୍ଚ କେଜି ଲେଖାଁ ବାଇଗଣ ପାଞ୍ଚ ପାତଳକଣ୍ଟା ପାଞ୍ଚ ମାଖନ ଆଉ ଏଇଟା ଟିକେ ଆମର ଛୋଟିଆ ପଡ଼ାଟେ ତ ସେତେ କ୍ୱିଣ୍ଟାଲ୍ ପ୍ରତି ଆଣିଲେ ଟିକେ ବିକ୍ରି କରି ପଡ଼ାରେ ନାହିଁ ହେବ ଭଲ କମ୍ କମ୍ ଆଣୁଛୁ ନା ଆଉ ବିକି ସାରିଲେ ଅଧିକା ବାହାରକୁ ନେଇ କିନା ବିକିବା ଆଜ୍ଞା ଆଉ କ୍ୱିଣ୍ଟାଲ୍ ଼ ପ୍ରତି ଆଣିଲେ କେତେ କମେଇବେ କି ଆଜ୍ଞା ଆଉ ହଉ ତାକୁ ଦେଇ ପାରିବେ ଦିଦି ହଁ ଦିଦି ଆଉ ପନିପରିବା ସବୁ ଦିନେ କର ଖରାଟିଆ ବି କରୁଛନ୍ତି ଦିଦି ଖରା ଦିନେ ବି ପାଣି ସୁବିଧା ଅଛି ହଁ ଦିଦି ହଉ ଠିକ୍ ଅଛି ଦିଦି